ବର୍ତ୍ତମାନ ଓଡ଼ିଆ ଭାଷାର ବ୍ୟବହାର ଆଉ କିଏ କରୁ କରୁନାହାନ୍ତି ଓଡ଼ିଆ ଭାଷାର ବ୍ୟବହାର କରିବାକୁ ଆଉ କେହି ପସନ୍ଦ କରୁନାହାନ୍ତି ଓଡ଼ିଆ ହୋଇ ମଧ୍ୟ ଓଡ଼ିଶାର ଲୋକମାନେ ଓଡ଼ିଆ କହିବାକୁ ପସନ୍ଦ କରୁନାହାନ୍ତି କାରଣ ଓଡ଼ିଆ ଓଡ଼ିଶା ଛଡ଼ା ଅନ୍ୟ କେଉଁ ରାଜ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଏବଂ ତା'ର ମୂଲ୍ୟ କିଛି ନାହିଁ ସେଥିପାଇଁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାକୁ ଲୋକମାନେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଆ ଭାଷାର ବିଭିନ୍ନ ପାଇଁ ଆମେ ନିଜେ ନିଜର ସଚେତନ ହେବା ହେବା ନିହାତି ଆବଶ୍ୟକ ଆଗାମୀ ପିଢ଼ିଙ୍କୁ ଓଡ଼ିଶା ଓଡ଼ିଆ ଭାଷା ଶିଖାଇବା ଆବଶ୍ୟକ କାରଣ ଲୋକମାନେ ନିଜ ପିଲାମାନଙ୍କୁ ଓଡ଼ିଆ ଭାଷା ଆଉ ଶିକ୍ଷା ଦେଉ ନାହାନ୍ତି ସେମାନଙ୍କୁ ଓଡ଼ିଆ ବିଦ୍ୟାଳୟକୁ ପଢ଼ିବାକୁ ଛାଡ଼ୁ ନାହାନ୍ତି ଓଡ଼ିଆ ବିଦ୍ୟାଳୟକୁ ଛାଡ଼ିବା ଛାଡ଼ିବା ନାହାଁନ୍ତି ଆବଶ୍ୟକ ଓଡ଼ିଆ ଭାଷାର ଉନ୍ନତି ପାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଆବଶ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଏବଂ ଗୀତ ନାଚ ଆଦି କରିବା ଆବଶ୍ୟକ ପୌରାଣିକ କଥା ମଧ୍ୟ ଶୁଣାଇବା ଆବଶ୍ୟକ